ଆମେମାନେ ମାଛ ଧରିବା ପାଇଁ ଜାଲର ବ୍ୟବହାର କରୁ ଜାଲକୁ ପାଣି ମଧ୍ୟରେ କିପରି ଭାବରେ ଟଣା ଯାଇଥାଏ ଆମେ ତା'ର ବ୍ୟବହାର ଜାଣୁ ହେଲେ ଅନ୍ୟ ଲୋକ ଜାଣି ପାରିନଥାନ୍ତି